ଆମ ଗାଁରେ ସବୁ ବ୍ୟବସାୟର ମାଧ୍ୟମ ରହିଅଛି ବ୍ୟବସାୟ କହିବାକୁ ଗଲେ ଲୋକମାନେ ଆମ ଅଞ୍ଚଳରେ ପାହାଡ଼ରୁ ସପୁରୀ କଦଳୀ କମଳା କାଠ ଇତ୍ୟାଦି ଆଣି ବିକ୍ରି କରିଥାନ୍ତି ଏବଂ କିଛି ଲୋକମାନେ ବାହାର ରାଜ୍ୟରୁ କପଡ଼ା ଆଣି ମଧ୍ୟ ବ୍ୟବସାୟ କରିଥାନ୍ତି ଏହି କାରଣରୁ ଲୋକମାନେ ଏହା ଦେଖି ଶିଖିଥାନ୍ତି ବ୍ୟବସାୟ କଣ ଏହିପରି ଭାବରେ ଲୋକମାନେ ଆମ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି ଓ ଅନେକ ବ୍ୟବସାୟ ମଧ୍ୟ ଶିଖିଥାନ୍ତି